ହ୍ୟାଲୋ ହଁ ହ୍ୟାଲୋ ହଁ କୁହନ୍ତୁ ବରା ପନ୍ଦର ଟଙ୍କା ଆଉ ଦେବ ଗୋଟେ ଦଶ ଟଙ୍କା ଚାଓମିନ୍ ହାଫ୍ ପ୍ଲେଟ୍ଟା ପଚିଶ୍ ଟଙ୍କା

ଆଜ୍ଞା ଆମ ଓଡ଼ିଶାରେ ତ ସବୁ ଦାଦନ ଖଟିଆକୁ ବାହାରକୁ ଯାଉଛନ୍ତି ସେ ସେଥିପାଇଁ ଆମର ଏଠି ଏଡ୍ରେସ୍ ଅଛି ଆପଣ ଯଦି ସୁବିଧା କରେଇଦବେ ତାହେଲେ ଯିବୁ ଆଉ ଆମ ସେଠି ଚିହ୍ନା ଜଣା କିଏ ନାହାଁନ୍ତି ନା ହଁ ମୁଁ ନୁଆ ନି

ସବୁ ସୁବିଧା ଯଦି ସବୁ ସୁବିଧା ହେଲେ ଯାଇପାରନ୍ତି ନହେଲେ ମୁଁ ସେଠି ନୂଆ ଯାଇପାରିବି କି ଆଜ୍ଞା

ହଁ ରସଗୋଲା ରସଗୋଲା କି ଦୁଇଶହ